ବଗିଚା କାମକୁ ମୁଁ ସଉକ ଭାବରେ ଗ୍ରହଣ ତ କରେ ହେଲେ ସେଥିରୁ ଦୁଇ ପଇସା ମଧ୍ୟ ରୋଜଗାର କରେ ମୋର ପିଲାଦିନୁ ଫୁଲ ଓ ଫଳ ପାଇଁ ମନରେ ବହୁତ ଦୁର୍ବଳତା ଥିଲା ମୁଁ ସବୁବେଳେ ଭାବୁଥିଲି ଏହି ଫୁଲଫଳକୁ ନେଇ ଗୋଟିଏ ବଗିଚାଟିଏ କରନ୍ତି ବୋଲି ସେଥିପାଇଁ ସେହି ଲକ୍ଷ୍ୟ ମୋର ଆଜି ପୂରଣ ହୋଇଛି ଆଉ ମୁଁ ଗୋଟିଏ ଛୋଟିଆ ବଗିଚା କରିପାରିଛି ମୋର ପିଲାଦିନର ଏହି ଫୁଲଫଳ ପ୍ରତି ଭଲପାଇବା ମୋତେ ମୋର ଏହି ଛୋଟିଆ ବଗିଚା କରିବା ପାଇଁ ପ୍ରେରଣା ଦେଇଥିଲା ଏବେ ମୁଁ ବହୁତ ଖୁସି ଅନୁଭବ କରୁଛି